ସମୁଦ୍ରରେ ମାଛ ଧରିବା ଠାରୁ ଆରମ୍ଭ କରି ମାଛ ବିକ୍ରି କରିବାର ପ୍ରଣାଳୀ ହେଉଛେ ପ୍ରଥମେ କେଉଟ ବା ନାବିକ ୟା ଫିସରମ୍ୟାାନ୍ ଜାଲ ଧରିକି ସମୁଦ୍ରକୁ ଯାଆନ୍ତି ସମୁଦ୍ରରେ ଅଣ୍ଠାଇ ଆଣ୍ଠୁଏ ପାଣିରେ ପଶିକି ମାଛ ଧରନ୍ତି ମାଛ ଧରିଲା ପରେ ସେଇ ମାଛକୁ ଗୋଟିଏ କଣ୍ଟେନର୍ ବା ଗୋଟିଏ ଜାଗାରେ ରଖିକି ଘରକୁ ଆଣନ୍ତି ଆଉ ଘରକୁ ଆଣିଲା ପରେ ମାଛ ସଫା କରିଲା ପରେ ତାକୁ ଯଦି ପାଖରେ ନେବାର ଅଛି ସେମିତି ନିଅନ୍ତି ଆଉ ଯଦି ଦୂରକୁ ନେବାର ଅଛି ତାହେଲେ ବରଫ ଦେଇକି ଗୋଟିଏ ଜାଗାରେ ୟା ଗୋଟିଏ ଟ୍ରେରେ ରଖିକି ଭଲ ଭାବରେ ରଖିକି ତାକୁ ଧରିକି ବଜାରକୁ ନିଅନ୍ତି କିମ୍ବା ଯେଉଁଠି ମାଛ ବିକା ଯାଏ ସେଇ ଜାଗାକୁ ନିଅନ୍ତି ଏହା ହେଉଛି ଏହା ହଉଚି ମାଛ ଧରିବାର ଶୈଳୀ କେମିତି ଧରାଯାଏ କେମିତି ଅଣାଯାଏ ଆଉ କେମିତି ବିକ୍ରୟ କରାଯାଏ ସେଇ ମାଛକୁ ବଜାରକୁ ୟା ମାର୍କେଟ୍ରେ ନେଇକି ବିକ୍ରି କରନ୍ତି କେଜି ପିଛା କେତେ କ'ଣ ତା'ର ଦର ରହିଛି ସେହି ହିସାବରେ ବିକ୍ରି କରନ୍ତି ଆଉ ବିକ୍ରି କଲା ପରେ ଆଉ ଥରେ ଘରକୁ ଆସନ୍ତି ଏହା ହେଉଛି ତା'ର ପ୍ରସେସ୍